ଆମର କର୍କଟ ରୋଗ ପାଇଁ ଆଗରୁ କିଛି ଉପଚାର ନଥିଲା କିନ୍ତୁ ବର୍ତ୍ତମାନ ଟାଇମ୍ରେ ଆମର ଯେଉଁ ବୈଜ୍ଞାନିକ ମାନେ ଅଛନ୍ତି ବିଭିନ୍ନ ଯେଉଁ ସବୁ ଡକ୍ଟର ମାନେ ଅଛନ୍ତି ସେମାନେ ବିଭିନ୍ନ ପ୍ରକାର ମେଡ଼ିସିନ ସବୁ ବାହାର କଲେଣି ଯାହାଦ୍ୱାରା ଏବେ ଆମର କର୍କଟ ହୃଦରୋଗ କୋମା ଫିଜିଓଥେରାପି ଏସବୁର ହେଇପାରୁଛି ଯେମିତିକି ଆମେ ବିଶେଷ କରି କର୍କଟ ରୋଗ ପାଇଁ ଆମେ ରେଡ଼ିୟମ୍ର ବ୍ୟବହାର କରୁ ରେଡ଼ିୟମ୍ଟା ଆମର ଶରୀର ପାଇଁ ହାନିକାରକ କିନ୍ତୁ କର୍କଟ ରୋଗରେ ଏହା ବହୁତ ଭଲ ଭାବରେ କାର୍ଯ୍ୟ କରିଥାଏ ଏଣୁ କରି ଆମେ ଏହାକୁ ବ୍ୟବହାର କରୁ ଏହାକୁ ବ୍ୟବହାର କରିବା ବହୁତ ସହଜ